ମୁଁ ରାତିରେ ବଳକା ଥିବା ଭାତରେ କୁୁରକୁରି ବନାଇବାଟା ଶିଖିଛି ଯେଉଁଟାକି ମୁଁ ମୋ ବଡ଼ ଭଉଣୀ ସିଏ ମୋତେ ପ୍ରେରଣାକୁ ଦେଇଛି ରାତିରେ ଭାତ ଗୁଡ଼ିକୁ ସେଟାକ ଯେଉଁ ଭାତ ଥିବ ସେଟାକୁ ଗ୍ରାଇଣ୍ଡର୍ କରାଯାଏ ସେ ଗ୍ରାଇଣ୍ଡର୍ରେ ହେଇଥିବା ଯେଉଁ ଭାତ ତାହିଁରେ ବେସନ ଆଉ କଳା ଜୀରା ସେଗୁଡ଼ା ପକାଇ କରି ଭଲ ସେ ତାକୁ ଗୋଳାାଯାଏ ଏବଂ ତାହିଁରେ ରାଶି ସ୍ୱାଦ ଅନୁସାରେ ଲୁଣ ହଳଦୀ ଆଉ ମସଲା ଇତ୍ୟାଦି ପକାଇ ସେଟାକୁ ଭଲ ସେ ଗୋଳାଯାଏ ଏବଂ ତେଲଟିକୁ ଭଲ ଭାବରେ ଗରମ କରାଯାଏ ଏବଂ ଫୁଟି ଆସିଲା ପରେ ଗୋଟେ ଜରି କିମ୍ବା ତେଲ ଜରିକୁ ପୁରାଇ ସେଟା ତେଲ ଜରି କଣା କରି ତା'ହେଲେ କୁୁରକୁରି ଟାଇପ୍ର ଲମ୍ବା ଲମ୍ବା କରି ସେଟାକୁ ଛଣାଯାଏ ଏବଂ ସେଟା ଛାଣି ହେଇସାରିଲା ପରେ ସେଇଟାକୁ ବାହାର କରାଯାଏ ଏବଂ ବାହାର କର ସାର ଟିକିଏ ଖଇରିଆ କିମ୍ବା ପୋଡ଼ିଲା ଟାଇପ୍ର ଆସିଲେ ସେଟା ବାହାର କରାଯାଏ ଏବଂ ସେଇଟାରେ ଲଙ୍କା ଗୁଣ୍ଡ ବିଟ ଲୁଣ ଲୁଣ ଏବଂ ମସଲା ଲୁଣ୍ଡ ଇତ୍ୟାଦି ପକାଇକି ସେଥିକୁ ଭଲ ସେ ସେଟାକୁ ଘଣ୍ଟାଯାଏ ଏବଂ ଯାହାଦ୍ୱାରା କି ସେଟା କୁରକୁରିର ଟେଷ୍ଟ ଆସେ ଖାଇବାକୁ ବି ବହୁତ ଟେଷ୍ଟ ଆସେ